ଆମ ଅଞ୍ଚଳରେ ପ୍ରାଣୀମାନଙ୍କର ବି ଚିକିତ୍ସା ବହୁତ ହୁଏ ଏବଂ ଆମ ନିକଟସ୍ତଳବର୍ତ୍ତିରେ ଚିକିତ୍ସାଳୟ ପଶୁ ଚିକିତ୍ସାଳୟ ବି ଅଛି ତ ଯାହା କି ଯେହେତୁ ପଶୁ ଚିକିତ୍ସାଳୟ ଅଛି ତ ଆମ ଗ୍ରାମରେ ଯାହାର ଗୃହପାଳିତ ପଶୁ ହେଉ କିମ୍ବା ଯେକୌଣସି ପଶୁ ହେଉ ଯଦି କିଏ କିମ୍ବା ପଡ଼ୁଛନ୍ତି ଦେହ ଖରାପରେ କିମ୍ବା ଅତ୍ୟଧିକ ବ୍ୟଥାରେ ପଡ଼ୁଛନ୍ତି ତାହେଲେ ସିଏ ଯେମିତି ହେଲେ ବି କଲ୍ କରୁଛନ୍ତି କଲ୍ କଲେ ସିଏ ଆସୁଛନ୍ତି ଡ଼ାକିଲେ ଆସୁଛନ୍ତି ନିଶ୍ଚୟ ତ ଫୋନ୍ କଲ୍ ମାଧ୍ୟମରେ କଣ୍ଟାକ୍ଟ ହୋଇଯାଉଛି ତ ଆସୁଛନ୍ତି ହେରି ଘର ଠେଇଁ ତ ଚିକିତ୍ସା କରି ନିୟମିତ ଭାବରେ ତ ମେଡ଼ିସିନ୍ ଦିଆଯାଉଛି ଉପଯୁକ୍ତ ଗରମ ପାଣିରେ ଚିକିତ୍ସା ବି କରାଯାଉଛି ତ ମୁଁ ବେଶୀ ଚିକିତ୍ସା ବିଷୟରେ ଜାଣିନି ତ ଯେତିକି ଜାଣିଛି ଆଉ ଦେଖିଚି ମୁଁ ସେତିକି କହୁଛି ତ ଗରମ ପାଣିର ୟୁଜ୍ କରାହୋଇକି ଚିକିତ୍ସା କରାଯାଉଛି ଏବଂ ବିଭିନ୍ନ ପ୍ରକାର ମେଡ଼ିସିନ୍ ବି ଦିଆଯାଉଛି ଇଞ୍ଜେକ୍ସନ୍ ବି ଦିଆହେଉଛି ଉଦାହରଣ ସ୍ୱରୁପ ମୁଁ କହୁଛି ଜଣଙ୍କ ଗାଈ ଗର୍ଭବତୀ ଅଛି ତ ଗର୍ଭବତୀ ଅଛି କି ନାହିଁ ହେଟା ଚେକ୍ କରିବା ପାଇଁକା ଜଷ୍ଟ୍ ଗରମ ପାଣି ଆଣିକି ହାତରେ କପଡ଼ା ଗୁଡ଼େଇକି କପଡ଼ା କିମ୍ବା ଜରି ଗୁଡ଼େଇକି ସାବୁନ ହାତ କରିକି ତ ତା ଭିତରେ ଗୋଟେ ପାଇପ୍ ମାଧ୍ୟମରେ ଗୋଟେ ପୁରାନ୍ତି ଏବଂ ଜାଣନ୍ତି ଯେ ଛୁଆ ଅଛି କି ନାଇଁ ବାଛୁରୀ ଅଛି କି ନାଇଁ ସିଏ ଜନମ କରିବ କି ନାଇଁ

କିମ୍ବା କୁରୁମି ହୋଇଗଲା କୁରୁମି ବଟିକା ବି ଆଣିକି ଦିଅନ୍ତି କୁରୁମି ବଟିକା ଅବଶ୍ୟ ତିରିଶି ଚାଳିଶି ଟଙ୍କା ନେଇଯାଆନ୍ତି ଏବଂ ଇଞ୍ଜେକ୍ସନ୍ ଯେଉଁ ଗର୍ଭବତୀ ଇଞ୍ଜେକ୍ସନ୍ ପାଇଁ ଶହେ ଦୁଇଶହ ବାକି କଷ୍ଟରେ ନେଇଯାଆନ୍ତି ତ ସେଥିରେ ପଇସା ସେ ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ପଇସା କେହି ନଜର ପକାନ୍ତିନି ତ ଆରମସେ ଦେଇ ଦିଅନ୍ତି ପଇସା ତ ତା ପରେ କାହାର ଯଦି ଗୃହପାଳିତ ପଶୁ ଯେପରି କୁକୁର ବିଲେଇ ଯଦି କିଛି ଦେହ ଖରାପ ହେଲା ଜରଫର ଥଣ୍ଡା ଜ୍ଵର ହେଲା ତ ସେଥିପାଇଁ କି ମେଡ଼ିସିନ୍ ଦିଅନ୍ତି ଆଉ ପ୍ରାୟ ଜ୍ଵର ଇଞ୍ଜେକ୍ସନ୍ ବି ଦେଇ ଦିଅନ୍ତି ଗାଈମାନଙ୍କୁ ତ ଇଞ୍ଜେକ୍ସନ୍ ଦେଇ ଦିଅନ୍ତି ଆଉ ଯଦି ଗାଈମାନଙ୍କର ଯଦି କିଛି କ୍ଷୀର ଯଦି ଗଣ୍ଠି ରହିଗଲା ତ ଗଣ୍ଠି ରହିଗଲା କ୍ଷୀର ତ ସେ ତାକୁ କ୍ଷୀରଟା ଗଣ୍ଠି ଫିଟେଇବା ପାଇଁକା ବି ବିଭିନ୍ନ ପ୍ରକାର ମେଡ଼ିସିନ୍ ଦିଅନ୍ତି ଯାହାକୁ ପତ୍ର ସାହାଯ୍ୟରେ ଗୁଡ଼େଇକି ପାଟିକୁ ଦେବାକୁ ପଡୁଛି ଚୋବେଇଲା ପରେ ଯାଇକି ସିଏ ରହୁଛନ୍ତି କ୍ଷୀର ଦେଉଛନ୍ତି ତ କ୍ଷୀର ବହଳା ହେବା ପାଇଁ ବି ମେଡ଼ିସିନ୍ ଅଛି ବହୁତ ମେଡ଼ିସିନ୍ ଦେଉଛନ୍ତି ଆଉ ପ୍ରାଣୀମାନଙ୍କର ସଠିକ୍ ଭାବରେ ଚିକିତ୍ସା ଚାଲିଛି ଏବଂ ପ୍ରାଣୀମାନଙ୍କୁ ବି ସୁସ୍ଥ ରହୁଛନ୍ତି ପଶୁମାନେ ସୁସ୍ଥ ରହୁଛନ୍ତି ଏବଂ ପ୍ରାୟ ଜାଗାରେ ଯେ ପସ୍ତୁ ପଶୁମାନେ ସୁସ୍ଥ ରହୁନାହାନ୍ତି ତ ପ୍ରାୟ ଜାଗାରେ ରହୁଛନ୍ତି କିନ୍ତୁ କହି ହବନି ନା କାହାର ଦେହ ବେଶୀ ଖରାପ ରହୁଛି କାହାର ବେଶୀ ବେଶୀ ବେଶୀ ଯେଉଁ ଖରାପ ରହୁଛି କହି ହଉଛି ଠିକ୍ ହେଇ ଆଉ ନର୍ମାଲି ଠିକ୍ ହୋଇଯାଉଛନ୍ତି ନହେଲେ ବେଶୀ ଯେଉଁ ଅନ୍ୟ କିଛି ରୋଗ ଆସିଲେ ତ ସେଇ ଅନୁସାରେ ତ ନୂଆ ନୂଆ ରୋଗ ଆସିଲେ ପଶୁମାନଙ୍କର ନୂଆ ନୂଆ ରୋଗ ଆସିଲେ ସେଇଥିରେ କିଛି କରିହେଉନି ପ୍ରାୟ ପଶୁ ମରି ଯାଉଛନ୍ତି କିନ୍ତୁ ପ୍ରାୟ ପଶୁ ଯଦି ବଞ୍ଚି ଯାଉଛନ୍ତି ରହିଯାଉଛନ୍ତି ଆଉ ନର୍ମାଲି କଥା ସବୁ ପୁରା ଅଛନ୍ତି ଏବଂ ଆମ ଗ୍ରାମ ପାଖରେ ଆମ ଅଞ୍ଚଳ ପାଖରେ ପ୍ରାଣୀ ଚିକିତ୍ସା ଅଛି ଏବଂ ବହୁତ ଭଲ କମ୍ ଖର୍ଚ୍ଚରେ ବି ଚିକିତ୍ସା କରି ଦିଆଯାଉଛି